ମୋର ଗୋଟେ ମୋବାଇଲ ଆଣିବାର ଥିଲା ମୋର ପ୍ଲସ ଟୁ ସଇଲାଣି ତ ମୋର ଗୋଟେ ମୋବାଇଲ ଆଣିବାର ଥିଲା ସେଥି ସେଥିପାଇଁ ମୁଁ ମୁଁ ମୋବାଇଲ ସପକୁ ଯାଇଥିନି ଆମେ ତ ଗରିବଲୋକ ଆଉ ବସି ଟଙ୍କା ବେଶୀ ଟଙ୍କାରେ ପଇସା ଆଣିପା ପଇସା ଦେଇକି ଆଣିପାରିବୁନି ବଡ଼ ମୁଁ ଦଶହଜାର ଭିତରେ ଗୋଟେ ବଡ଼ ମୋବାଇଲ ଦେଖିକିନା ଆଣିବୁ ଆଉ ତାଙ୍କ ଦୋକାନ ଭିବୋ ଓପୋ ରିୟଲମି ବହୁତ ପ୍ରକାରର ମୋବାଇଲ ଥିଲା ମୁଁ କିନ୍ତୁ ଭିବୋ ମତେ ଭଲଲାଗିଲା ବୋଲି ମୁଁ ଭିବୋ ମୋବାଇଲଟି ଆଣିଲି ତା ଭଲ ପିକଚର ଆସୁଛି ଫଟୋ ଉଠୁଛି ଭଲ ଭଲ ଭିଡ଼ିଓ ବି ହଉଛି ଆଜିକାଲି ଆଜିକାଲି ସମସ୍ତେ ରିଲସ କରୁଛନ୍ତି ତ ମୁଁ ବି କରୁଛି ଭଲ ଭିଡ଼ିଓ ବି ହଉଛି ଭଲ ଚାର୍ଜ ବି ରହୁଛି ବହୁତ ମୋବାଇଲରେ ଚାର୍ଜ ବେଶୀ ରଖେନି କି ବହୁତ ଟାଇମ ଖରପ ହୋଇଯାଏ ସେଥିପାଇଁ ମୋବାଇଲ ବହୁତ ଭଲ ଚାର୍ଜ ହଉଛି ଭଲ ଟାଣୁଛି ଟା ଟା ଚାଲୁଛି ଆଁ ସେ ମୋ ମୋବାଇଲ ଦୋକାନୀ ଭାଇ ମତେ ଭଲ ମୋବାଇଲଟେ ଦେଇଛନ୍ତି ଭଲ ଇୟରକଡ଼ଟେ ବି ଦେଇଛନ୍ତି ଭଲ ଶୁଭୁଛି ଯୁଆଡ଼େ ଯାଉଛି ଭଲ ଗୀତ ବି ଶୁଭୁଛି ବାଜୁଛି